ଭାରତୀୟ ପରିବହନ ବ୍ୟବସ୍ଥା ଭଲ ଅଛି ତେଣୁ ଆମେ ଦେଶ ବିଦେଶକୁ ଯିବା ପାଇଁ ବି ଫ୍ଲାଇଟ୍ ବ୍ୟବସ୍ଥା ଅଛି ତା'ପରେ ଆମର ଏଇଠି ପାଖ ଆଖ ଯିବା ପାଇଁ ବି ମୋ ବସ୍ ମାନେ ପ୍ରତି ସହରରେ ବି ମାନେ ଆଖପାଖକୁ ଅଳ୍ପ ବାଟ ଯିବାକୁ ମୋ ବସ୍ଟା ବହୁତ ସୁବିଧା ବି ଅଛି ତା'ପରେ ଅଟୋ ବି ସବୁ ଜାଗାରେ ଆଭେଲେବୁଲ୍ ଅଛି ଏବେ ଗ୍ରାମ ଅଞ୍ଚଳ ମାନଙ୍କୁ ବି ଲକ୍ଷ୍ମୀ ବସ୍ ଯେଉଁ ଯୋଗାଇଛନ୍ତି ଆହୁରି ବି ଦୁଇ ତିନିଟା ଲକ୍ଷ୍ମୀ ବସ୍ବି ଯଦି ଚାଲନ୍ତା ବି ବହୁତ ସୁବିଧା ହୁଅନ୍ତା ତା'ପରେ ଘରେ ଘରେ ଏବେ ବି ବାଇକ୍ ଆଉ ଇଏ ଯାତାୟତ ପାଇଁ କିଛି ଅସୁବିଧା ନାହିଁ ଘରେ ଘରେ ତ ବାଇକ୍ ଅଛି ଯିଏ ଯେଉଁଠି ଚାହିଁଲା ବି ଯାଇପାରୁଛି ଅଟୋ ରିକ୍ସା ବାଇକ୍ ତା'ପରେ ବିଜିନେସ୍ ପାଇଁ ବି ଭଲ ସୁବିଧା କାହିଁକିନା ମାଲ୍ ଟ୍ରକ୍ରେ ବି ଗୋଟେ ଇଏ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ବି ଟ୍ରକ୍ ଦ୍ଵାରା ମାଲ୍ ବି ପରିବହନ ହୋଇଯାଉଛି ତା'ପରେ ବାହାରକୁ ଯୋଉ ଏବେ କୋଇଲା ଆସୁଚି ବାହାରୁ ସବୁ ଟ୍ରେନ୍ରେ ହଁ କୋଇଲା ଯାତାୟତ ବି ଭଲ ସୁବିଧା ରହୁଛି ବାହାରୁ ବାହାର ଦେଶରୁ ବି ଆମର ଭଲ ସପ୍ଲାଇ ବି ଫ୍ଲାଇଟରେ ଯେଉଁ ଆସୁଛି କି ଟ୍ରେନ୍ ଦ୍ୱାରା ବି ଆସୁଛି ସବୁ ପରିବହନ ସୁବିଧା ଆମର ବହୁତ ଭଲ ଅଛି ତେଣୁ ଆମର କ'ଣ ମାନେ ଆଉ ଟିକେ ହେଲା ବେଳକୁ ଲକ୍ଷ୍ମୀ ବସ୍ ଯଦି ଆହୁରି ଦୁଇ ଚାରିଟା ଗ୍ରାମାଞ୍ଚଳକୁ ଚଲାନ୍ତା ତା'ହେଲେ ଲୋକ ବି କିଛି ଉପକୃତ ହୁଅନ୍ତା ଆଉ ମାନେ ପାହାଡ଼ିଆ ଅଞ୍ଚଳମାନଙ୍କୁ ବି ଲୋକମାନଙ୍କୁ ଟିକେ ଏବେ ଅସୁବିଧା ଅଛି ତେଣୁ ପାହାଡ଼ିଆ ଅଞ୍ଚଳକୁ ବି ଯଦି ଲୋକମାନଙ୍କୁ ଆଉ ଦୁଇ ତିନିଟା ବସ୍ ମାନେ ଏମିତି ଯାତାୟାତ ବି ଭଲ ହଅନ୍ତା ଗ୍ରାମ ପାହାଡ଼ିଆ ଗ୍ରାମାଞ୍ଚଳ ମାନେ ଲୋକ ଟିକେ ସହରକୁ ଆସିବାକୁ ଟିକେ କଷ୍ଟ ତେଣୁ ସେମାନେ ଟିକେ ସୁବିଧା ବି ପାଆନ୍ତେ ସେମାନେ ବହୁତ ଅସୁବିଧାରେ ବି ଏବେ ଚାଲିଛି ତାଙ୍କର ମାନେ ଯାତାୟତଟା ସେମାନେ ଚା ପ୍ରାୟ ଅଧା ବାଟ ଯାକେ ଚାଲି ଚାଲିକି ଆଉଛନ୍ତି କେତେ ବାଟ ଯାକେ ତା'ପରେ ସେଇଠୁ ବସ୍ରେ ଆସୁଛନ୍ତି ତେଣୁ ତାଙ୍କ ଘର ଯାକେ ଯିବାକୁ ହେଲେ ମାନେ ସେତିକି କମ୍ୟୁନିକେସନ୍ ସୁବିଧା ଟିକେ ଆଉ ଟିକେ ହେଲେ ଆଉ ଟିକେ ଭଲ ହୁଅନ୍ତା ଆଉ ଏମିତି ସବୁ ପରିବହନ ସୁବିଧାଟା କିନ୍ତୁ ଭଲ ଅଛି ଆଉ ଟିକେ ହେଲେ ବି ଭଲ ହୁଅନ୍ତା ଆଉ